ମୁଁ ଧାନ ଚାଷ କରେ ଧାନ ଚାଷ ଅମଳ କରେ ଆଉ ଭଲ ବ୍ୟବସାୟୀ ବି କରେ ବ୍ୟବସାୟୀ କରେ ମଧ୍ୟସ୍ଥି ବ୍ୟବସାୟିକ ଦ୍ୱାରା ଅନ୍ୟ ଜାଗାକୁ ବାଣିଜ୍ୟ କରିବାକୁ ସେଟା ମଧ୍ୟସ୍ଥିଙ୍କ ମାଧ୍ୟମରେ ଧର ମୁଁ ମଧ୍ୟସ୍ଥିଙ୍କ ମାଧ୍ୟମରେ ତାଙ୍କୁ ଧାନଟା ଦେଲି ସେ ପୁଣି ନେଇକି ଅଲଗା ରାଜ୍ୟ ହେଉ କି ଜିଲ୍ଲା ହେଉ ସେ ମାଧ୍ୟମରେ ନେଇ ସେ ସେଇଠି ପହଞ୍ଚାଉଛି ଆଉ ଧାନ ଚାଷ ହେଉଛି ଭଲ ଚାଷ ସିଏ ସମସ୍ତଙ୍କ ପେଟକୁ ଆହାର ଦେଉଛି ସେଇ ଚାଷ ଟା ଭଲ ଚାଷ